ହେଲୋ ହଁ ଗାଡ଼ି କେନ୍ତା ଏତେବେଲ୍ ଆନ୍ବାର୍ ହେତେବେଲୁ ମୁଇଁ ନ ୱେଟ୍ କଲିନ ଆଉ ବେଶୀ ବି ଲେଟ୍ ହେଲାନ କାଣା ଅସୁବିଧା ହେଲା ଯେ ନାଇ ଆସ୍ବାର୍ ମତେ ବହୁତ୍ ଲେଟ୍ ହଉଛି ଯଦି ଆପଣ ଯଦି ଆସିନାଇପାରୁନ୍ ବୋଲେ ଅଲଗା ଗୋଟେ କ୍ୟାବ୍ଟେ ଇଏ କରିଦଉନ୍ କି କୌଣସି ଅଟୋ ବାଲାର୍ ନମ୍ବର୍ ଦଉନ୍ ଯେ ମୁଁଇ ନିଜେ ଜିମି ମୁଇଁ ଏତେବେଲୁ ୱେଟ୍ କରିନାଇପାରେ ମୋର୍ ଏମରଜେନ୍ସି କାମ୍ ଅଛି ଆର୍ ଆପଣ ଏତେବେଲୁ ଅଟକେଇ ଦେଲେନ ମତେ ଏଇଟା ଗୁଟେ ଏକୁଟିଆ ଜାଗାରେ ମୁଇଁ ଅଛି ଆର୍ ଯେନ୍ତା ହେଲେ ବି ଗାଡ଼ି ଟିକେ ଆନୁନ୍ ଆନିଲେ କି କେନ୍ ଏଜେନ୍ସିର ଗୁଟେ ନମ୍ବର୍ ଦଉନ୍ କେ ମୁଇଁ କଥା ହେଇକରି ତାହାକେ ଡ଼ାକିକରି ମୁଇଁ ଯିମି ଆରୁ ବେଶୀ ଅସୁବିଧା ନାଇ କରୁନ୍ ଜଲ୍ଦି ଆସୁନ୍ ନାଇହେଲେ କିଛି ଗୁଟେ ସୁବିଧା କରୁନ୍ ହେନ୍ତା ଏକୁଟିଆ ଗୁଟେ ଜାଗାରେ ମୁଁ ଅଟକେଇ ଦେମି ଯଦି କାମ୍ ନାଇନ ବେଲେ ମନାକରି ଦଉନ୍ ଆଉ ଅଟ୍କାବାର୍ ନାଇ କରୁନ୍ ଆଉ ଯେନ୍ତା ହେଲେ ବି ଅଲ୍ଗା ଲୋକର୍ ନମ୍ୱର୍ ଦଉନ୍ ଯେଣ୍ଟାକି ମୁଇଁ ଫୋନ୍ କରିକି ଯିମି ଆପଣ ଯଦି ନା ଆସିବେ ବୋଲେ ମତେ ନମ୍ୱର୍ ଦଉନ୍ ଅଲଗା କେନ୍ ଏଜେନ୍ସିର ହି ନମ୍ବର୍ ଦଉନ୍ ଆରୁ ଅସୁବିଧା ନାଇ କରୁନ୍ ଜଲ୍ଦି ମତେ ଯିବାର୍ ଅଛି